ମୋ ପୁଅ ହେରିକା ଘଟଗାଁ ଏବଂ ଗୁଣ୍ଡିଚା ଯାଇଥିଲେ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ଓଡ଼ିଶାର ସବୁଠାରୁ ବଡ଼ ମନ୍ଦିର ଏବଂ ସେଠାରେ ଶ୍ରୀଜଗନ୍ନାଥ ଠାକୁର ପୂଜା ପାଆନ୍ତି ପୁରୀର ଆଉ ସମୁ ପୁରୀର ସମୁଦ୍ର ବୁଲିବାକୁ ଭଲ ଲାଗେ ଏବଂ ଅଭଡ଼ା ଭାତ ଅଭଡ଼ା ଭାତ ଖାଇବାକୁ ଭଲ ଲାଗେ ଏବଂ ପୁରୀର ଭୋଗ ଖାଇବାକୁ ବହୁତ ଭଲ ଲାଗେ ପୁରୀର ସମୁଦ୍ର ସମୁଦ୍ରକୂଳରେ ନିରୋଳାରେ ବସିବାକୁ ନିରୋଳାରେ ବସିବାକୁ ମତେ ଶାନ୍ତି ଲାଗେ ଏବଂ ପୁରୀରେ ଅଭଡ଼ା ଭୋଗ ହୁଏ ଏବଂ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ ସୂ ସୂ ଚନ୍ଦ୍ରଭାଗା ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଦେଖିବାକୁ ସୂର୍ଯ୍ୟମନ୍ଦିର ପଥର ରେ ଗଢ଼ାହେଇଛି ଏବଂ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱ ରେ ବୁଲିବାକୁ ବହୁତ ଭଲ ଲାଗେ ଏବଂ ଘଟଗାଁ ଘଟଗାଁରେ ମାଁ ତାରିଣୀ ମନ୍ଦିର ପ୍ରସିଦ୍ଧ ମାଁ ତାରିଣୀ ମାଁ ସେଠାରେ ପୂଜା ପାଆନ୍ତି ତାରିଣୀ ମାଁଙ୍କୁ ମୁଁ ଦଶ ଦର୍ଶନ କଲେ ମତେ ବହୁତ ଆନନ୍ଦ ଲାଗିଲା ଏବଂ ଘଟଗାଁରେ ବହୁତ କିଛି ମୁଁ ଦେଖିବାକୁ ପାଇଲି ଏବଂ ରାୟଗଡ଼ା ରାୟଗଡ଼ା ଜିଲ୍ଲାର ମାଝିଗୌରୀ ମନ୍ଦିର ପ୍ରସିଦ୍ଧ ମାଁ ମାଝି ଗ ମାଁ ମାଝୀଗୋୖରୀ ମନ୍ଦିରରେ ମାଛ ଭୋଗ ହୁଏ ମାଛ ଭୋଗ ମୁଁ ଖାଇଲି ଏବଂ ସେଠାରେ ବହୁ ମାଁ ମାଝୀଗୋୖରୀ ମନ୍ଦିରକୁ ବହୁତ ଦୂରରୁ ବହୁତ ଦୂରର ଲୋକମାନେ ଆସି ମାଁ ମାଝୀଗୋୖରୀଙ୍କୁ ଦର୍ଶନ କରି ଯାଆନ୍ତି ଆମ ପୁରୀ ପୁରୀର ସାତପଡ଼ା ସାତପଡ଼ାର ସାତପଡ଼ାରେ ଡଲଫିନ ଦେଖିବାକୁ ମିଳେ ଡଲଫିନ ହାତରୁ ଖାଇବାକୁ ମିଳେ